ନବଜାତ ଶିଶୁମାନଙ୍କର ପରିସ୍କାର ପରିଛନ୍ନତା ରହିବା ନିହାତି ଭାବରେ ଆବଶ୍ୟକ ଏକ ଆଜିର ଶିଶୁ ହେଉଛନ୍ତି କାଲିର ନାଗରିକ ସେମାନେ ଦେଶର ଭବିଷ୍ୟତ ତେଣୁ ସେମାନଙ୍କୁ ପରିଷ୍କାର ପରଛନ୍ନ ରଖାଯିବା ଅତ୍ୟନ୍ତ ଦରକାର ଯେପରିକି ଏକ ପିଲାକୁ ଯେଉଁ ଗିନା ବା ତାଟିଆରେ ଖାଇବାକୁ ଦିଆଯାଉଛି ସେ କୁ ବାରମ୍ବାର ଖାଇବା ପୂର୍ବରୁ କି ବାରଂ ଖାଇବା ପରେ ଭଲଭାବରେ ସଫା କରାଯିବା ଉଚିତ୍ ଏବଂ ଯେଉଁ ବ୍ୟକ୍ତି କି ପିଲାଙ୍କୁ ଅଛି ମହିଳା ଅଛନ୍ତି ତାଙ୍କ ପିଲାମାନଙ୍କୁ ଖୁଆଇ ଦେଉଛନ୍ତି ସେମାନେ ନିଜ ହାତକୁ ପରିଷ୍କାର ପରିଛନ୍ନ ରଖିବେ ରଖିବା ଉଚିତ୍ ଏବଂ ପିଲା ମାନଙ୍କୁ ବିଭିନ୍ନ ପ୍ରକାର ଡେଟଲ୍ ଏବଂ ଅନ୍ୟ ସାନିଟାଇଜର୍ ଅନେକ କମ୍ପାନୀର ସାନିଟାଇଜର୍ ଅଛି ଯାହାକୁ ଆଣି ପିଲାମାନଙ୍କର ହାତ ବାରମ୍ବାର ଧୋଇବା ଉଚିତ୍ ଏବଂ ପିଲାମାନେ ବାହାରକୁ ଯିବା ପୂର୍ବରୁ ସେମାନଙ୍କ ମାସ୍କ ପିନ୍ଧେଇବା ଉଚିତ୍ କୌଣସି ପ୍ରକାରର ମଇଳା ଲୁଗା ତାଙ୍କୁ ପିନ୍ଧାଇବା ଉଚିତ୍ ନୁହଁ ଗମସ୍ ସେମାନଙ୍କୁ ଶୋଇଦେବା ପୂର୍ବରୁ ମଶାରୀ ଟାଙ୍ଗୀ ତାଙ୍କୁ ଶୋଇବା ଏବଂ ହାତ ସବୁବେଳେ ସଫା ରଖାଇବା ଏବଂ ଆମେ ପିଲାମାନଙ୍କୁ ଧରିବା ପୂର୍ବରୁ ଆମେ ଆମ ହାତ ଧୋଇବା ଯେପରିକି ଆମ ହାତର

କରିପାରିବେ ତେଣୁ ଏହାପ୍ରତି ଆମେ ବିଶେଷ ଭାବରେ ସତର୍କ ହେବା ଉଚିତ୍ ପିଲାମାନଙ୍କୁ ଧରିବା ପୂର୍ବରୁ ଆମେ ଆମ ହାତକୁ ବାରମ୍ବାର ଧୋଇବା ଉଚିତ୍ ଏବଂ ପି ପିଲାମାନଙ୍କର ଲୁଗାକୁ ଭଲଭାବରେ ଖରାରେ ଶୁଖାଇବା ଉଚିତ୍ ଯାହାକୁ ଓଦା ନରଖି ଖରାରେ ଶୁଖାଇବା ଉଚିତ୍ ଯାହାଫଳରେ ତାକୁ ଥଣ୍ଡା କି କୌଣସି ପ୍ରକାର ସର୍ଦ୍ଦି ଆକ୍ରାନ୍ତ କରିପାରିବ ନାହିଁ ଏପରି ଭାବରେ ପିଲାମାନଙ୍କର ପରିଷ୍କାର ପରିଛନ୍ନ ରଖାଇଯିବା ଉଚିତ୍